ସାର୍ ଟିଫିନ୍ରେ କ'ଣ କ'ଣ ଅଛି ସାର୍ ଆପଣଙ୍କ ଦୋକାନରେ ଆପଣଙ୍କ କ'ଣ କ'ଣ ରହିଛି ସାର୍ ଟିଫିନ୍ ବ୍ୟବସ୍ଥା ବରା ଅଛି ସିଙ୍ଗଡ଼ା ଅଛି କି ଟିଫିନ୍ର କ'ଣ କ'ଣ ରହିଛି ସାର୍ ଆପଣଙ୍କର ବ୍ୟବସ୍ଥା

ଆପଣଙ୍କ ଦୋକାନରେ ଅଛି କ'ଣ ସାର୍ ଖାଇବା ପାଇଁ

ଆପଣ କେମିତି ଦେଉଛନ୍ତି ବେପାର କେମିତି ଚାଲିଛି ସାର୍ ଆପଣଙ୍କ ଦୋକାନ ବେଙ୍ଗଲୋରରେ ସେ କର୍ମା ଆପଣଙ୍କର ଦୋକାନ ବେଙ୍ଗଲୋର ଆଡ଼େ ସିଫ୍ଟ କରିଦେମା ଆପଣଙ୍କର ଯେହେତୁ ମାନ୍ଦା ଚାଲିଛି ଭଲ ଚଲିବ ସାର୍ ସେଇଠି ଏଇଠି ତ ଆପଣ କହୁଛନ୍ତି ମାନ୍ଦା ଚାଲୁଛି ଦୋକାନ ବାଡ଼ି ଭଲ ଚାଲୁନି ବୋଲେ ସେଇଠି ଜାଗାବାଡ଼ି ବି ଠିକ୍ ଅଛି ଆପଣ ହଁ କହିଲେ ଆପଣ ଯିବା ସେଇଠି ସିଫ୍ଟ କରାଇବା ଆପଣଙ୍କ ଦୋକାନଟା କଷ୍ଟମର ବି ବହୁତ ଭିଡ଼ ହେବେ ଆପଣ ସାର୍ ବାହାଘର ପାଇଁ କଣ୍ଟାକ୍ଟ ରଖୁଛନ୍ ଏ ଯେଉଁ ଆପଣଙ୍କ ବରା ସିଙ୍ଗଡ଼ା ଟି

ପିସ୍ ସାର୍ କେତେ ପଡ଼ୁଛି ଗୋଟେ ପିସ୍କି କେତେ ପଡ଼ସି ଗୋଟେ ପିସ୍କେ ବରା ବରା ସିଙ୍ଗଡ଼ା ଗୋଟେ ପିସ୍ ହିସାବରେ ଆପଣ କେତେ ନିଅନ୍ତି ବେଲେ ବେଶୀ ନେଲେ କେତେ ପଡ଼୍ବା ଆପଣ କିଛି ରେଟ୍ ଫେଟ୍ ଟଙ୍କାଟେ କି ଦୁଇ ଟଙ୍କା ମାଇନସ ନାଇ କରନ୍ ଆପଣ ସାର୍ ଆପଣ ଯଦି ଗୋଟେ ପିସ୍କୁ ପାଞ୍ଚ ଟଙ୍କା ପଡ଼ୁଛି ହେଲେ ଅଧିକା ନେଲେ ଟଙ୍କାଟେ ଅଧେ କମ୍ ହେବ କି ନାହିଁ ହେଲେ ଆପଣଙ୍କ ଦୋକାନରେ ମିଠାମିଠି ମିଲଛି କି ନାହିଁ

ଆପଣଙ୍କ ଦୋକାନରେ ମିଠାମିଠି ମିଲଛି କି ନାହିଁ ଠିକ୍ ଅଛି ତାହେଲେ ତମ୍ ପାଖରେ ନାଇ